କୃଷି ହେଉଛି ଏକ ମାଧ୍ୟମ ଯାହା ଯାହା ଫଳରେ ଆମେ ନିଜକୁ ଖାଦ୍ୟ ଯୋଗାଇ ପାରିଥାଉ ଓ ଏହା ଦ୍ୱାରା ବୈଜ୍ଞାନିକ ପ୍ରଯୁକ୍ତିିବଦ୍ୟା ଇଞ୍ଜିନିୟରିଂ ଏବଂ ଗଣିତ ଦ୍ୱାରା କିପରି ଅଧିକ ପରିମାଣରେ ଖାଦ୍ୟ ତିଆରି ହୋଇପାରିବ ଏହାକୁ ଷ୍ଟୋମ୍ ବୋଲି କୁହାଯାଏ କିପରି ଆମେ ଅଧିକ ଖାଦ୍ୟ ଖାଦ୍ୟ ଆମେ ଖାଇପାରିବା